ନମସ୍କାରେ ଆଉ କ'ଣ କରୁଥିଲୁ ହଉ ହଁ ହଁ ତ ନେଇକି ଯିବି ଆଉ ଗରିବ ଲୋକ ଯାହା ଏନ୍ତି ପାରିବି ନେଇକି ଯିବି ଆଉ ଆଉ କେତେ କେତେ ଟଙ୍କା ନେଇକି ଯିବି ଆଉ କୁଆଡ଼େ ବୁଲିଆକୁ ଯିବୁ କି ଆଉ ସାଙ୍ଗେରେ ଆଉ କିଏ କିଏ ଯିବେ ଆଉ ସବୁ ବର୍ଷ ସବୁ ବର୍ଷ ଯେମିତି ନେଇକି ଯାଉଛି ସେମିତି ନେଇକି ଯିବି ଆଉ ବୁଲିଯିବୁ ତ ଆଉ କ'ଣ ଯାହା ଯେତିକି ମିଳିବ ଗରିବ ଲୋକ ତ ଯାହା ଯେମିତି ବୁଲିବ ନେଇକି ଯିବି ଆଉ ହଁ ହଁ ଯିବି ହଁ ସବୁ ବର୍ଷ ଯାଉଛି ସବୁ ବର୍ଷ ଯାଉଛି ଏ ବର୍ଷ ନେଇକି ଯିବି ଆଉ ଆଉ କ'ଣ ଆଉ କ'ଣ ନେଇକି ଯିବି ଆଉ ଆଉ ତୋ ବୋଉ ତୋ ବୋଉ ଭଲ ଅଛି ହଁ ଆଉ ସମସ୍ତଙ୍କ ଦେହ ପା ଭଲ ଅଛି ହଁ ହଁ ନେଇକି ଯିବି ହଁ ଗଜଲକ୍ଷ୍ମୀ ପୂଜାରେ ଆଉ କ'ଣ ଦେଖିବୁ ଢେଙ୍କାନାଳ ଆଉ କୁଆଡ଼େ ବୁଲିବୁ ହଁ ହଉ ହଉ ଗଲେ ସାଙ୍ଗ ହୋଇକି ବୁଲିବା ଆଉ ଆଉ ଏଥରକ ମେଳା ଫେଳା ପଡ଼ିଛି କି ଯାତ୍ରା ପାର୍ଟି ଅପେରା ହଉ ହଉ ଯିବି ଆଉ କୁଆଡ଼େ ବୁଲିବୁ ସେହିତ ଢେଙ୍କାନାଳରେ ତମର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ସେହିଠି ଯାହା ବୁଲାବୁଲି କରିବା ଆଉ ଆଉ ଗାଡ଼ି ମୁଁ ନେଇକି ଯିବି ଆଉ ଗାଡ଼ି ନେଇଗଲେ ଟିକେ ବୁଲାବୁଲି କରିବା ଆଉ ହଁ ହଉ ହଁ ହଉ ହଉ ରଖୁଛି ହଉ ହଉ ନମସ୍କାର